ହ୍ୟାଲୋ ଆପଣ ସୀମାରୁ କହୁଛନ୍ତି ଆଜ୍ଞା ଗୋଟେ କ୍ୟାମେରା କିଣିଥିଲି ଦୁଇ ଦିନ ତଳେ କିଣିଥିଲି ସେ କ୍ୟାମେରା କିନ୍ତୁ ଭଲ ପଡ଼ିଲାନି କାହିଁକି ଆଜ୍ଞା ଏମିତିକା କ୍ୟାମେରା ଦେଇଛନ୍ତି କ'ଣ ପାଇଁ ଆପଣଙ୍କ ଦୋକାନରୁ ମୁଁ ବର୍ଷକୁ ଦଶଟା ଜିନିଷ କିଣୁଛି ଆପଣ ଭାବୁଛନ୍ତି କ'ଣ ଏମିତିକା ଜିନିଷ ଦେଲେ କି ମୁଁ ଦୁଇଟା ସୁୁଟିଂ ବି କରିପାରିନି ତା'ର ସର୍ଟସ୍ ହିଁ ନେଇ ହଉନି ଫଟୋ ତ ଉଠାଇ ଫଟୋ ଉଠାଇଲାବେଳୁ ସେ କ୍ୟାମେରା ତାତି ଯାଉଛି କ'ଣ ପାଇଁ ଏମିତିକା କ୍ୟାମେରା ଦେଇଛନ୍ତି ଯେ ସେ କ୍ୟାମେରାରେ ଫଟୋ ହିଁ ଉଠୁନି ସେ ସର୍ଟସ ନେଇ ହଉନି କିଛି ଭିଡ଼ିଓ ରେକର୍ଡିଂ କରି ହଉନି କି କିଛି ବି ହଉନି ଆଜ୍ଞା ସେ କ୍ୟାମେରାଟା କମ୍ପାନୀ ହେଉଛି ବ୍ରାଣ୍ଡ କମ୍ପାନୀ ସେଇ କମ୍ପାନୀ ଦେଖି ମୁଁ ଆଣିଥିଲି ଏଇ ଦୁଇ ଦିନ ତଳେ କ୍ୟାମେରା କିଣିଥିଲି ଏପର୍ଯ୍ୟନ୍ତ ଯାଏଁ ମୋର ଚାଲୁନି କାହିଁକି

କ୍ୟାମେରାର ଅସୁବିଧା କ'ଣ ଆପଣ ଯଦି କହିବେ ଅଧା ପଇସାରେ ବି ଫେରାଇ ଦେବି ଚଳିବ ଆଜ୍ଞା ରାଗୁଛନ୍ତି ରାଗିବିନି କ'ଣ ପାଇଁ ଆପଣ ଯଦି କୋଡ଼ିଏ ହଜାର ଟଙ୍କାରେ ଗୋଟେ ଜିନିଷ କିଣିଥାନ୍ତେ ଆପଣଙ୍କର ଏମିତି ଅସୁବିଧା ହେଇଥାନ୍ତା ଆପଣଙ୍କୁ କେମିତି ଲାଗିଥାନ୍ତା ଆପଣଙ୍କୁ ଠିକ୍ ଲାଗିଥାନ୍ତା କି କେବେ ତ ସେଇ ହିସାବରେ ଆପଣ ବି ମୋ ଜାଗାରେ ଆସି ଭାବନ୍ତୁ ଯେ ଆପଣଙ୍କ ଜିନିଷ ଖରାପ ପଡ଼ିବ ଆପଣଙ୍କୁ କେମିତି ଲାଗିବ ସେମିତି ମୋ ଜିନିଷ ଆଜି ଖରାପ ପଡ଼ିଛି କୋଡ଼ିଏ ହଜାର ଟଙ୍କା ଦେଇ କିଣିଛି ମୋ ଟଙ୍କାଟେ ଦୁଇ ଟଙ୍କା ଦେଇ କିଣିଛି ଆପଣଙ୍କୁ ଖରାପ ଲାଗିବନି କୋଡ଼ିଏ ହଜାର ଟଙ୍କା ଦେଇ କିଣିଛିି ବାଧିବନି ଆପଣ ସେଇ କଥା ଭାବନ୍ତୁ ଆଜ୍ଞା ରାଗିବିନି କ'ଣ ପାଇଁ ଆପଣ କହୁଛନ୍ତି କୋଡ଼ିଏ ହଜାର ଟଙ୍କା ଦେଇ କ୍ୟାମେରା କିଣିଲି ଆପଣ କହୁଛନ୍ତି ଭଲ ପଡ଼ିଲାନି ଭଲ ପଡ଼ିଲାନି ରାଗିବିନି ଏମିତି ଆପଣ ଭାବିବା ଭୁଲ ଆପଣ ଗୋଟେ ଜିନିଷ କିଣନ୍ତୁ ଖରାପ ପଡ଼ିବ ତା'ପରେ ଜାଣନ୍ତୁ ଆପଣ ଯଦି ବି କହିବେ ଏବେ ସାଙ୍ଗେ ସାଙ୍ଗେ ଅଧା ରେଟରେ ଦେବେ ନାଇଁ କ୍ୟାମେରା ଫୋପାଡ଼ି ଦେବି ଆପଣ ଜୀବନରେ ଆପଣ ଦୋକାନକୁ ଯିବିନି ହେଲା କ'ଣ କହୁଛନ୍ତି ରାଗିବିନି ରାଗନ୍ତୁନି ରାଗନ୍ତୁନି କାଇଁ ହଜାର ଥର ହଉଛନ୍ତି କହୁଛି ଆପଣଙ୍କ ଜିନିଷ ଯଦି ଖରାପ ପଡ଼ିବ ଆପଣଙ୍କୁ କେମିତି ଲାଗିବ ସେମିତି ମୋ ଜିନିଷ ବି ଏମିତି ଏବେ ଖରାପ ପଡ଼ିଛି ଅଧା ରେଟରେ ଦେବେ ଦଶ ହଜାରରେ ଫେରାଇ ଦେବି ତ ମୋତେ ସେମିତିଆ କ୍ୟାମେରା ଗୋଟେ ଭଲଟାଏ ଦେବେ ଆଉ ପଛେ ପଇସା ପଡ଼ୁ ଆଜ୍ଞା ହଁ ସେମିତିଆ ଜିନିଷ ଦେଲେ ହବ ଆପଣ ଦୋକାନରେ ମୋ ବର୍ଷକୁ ଦଶଟା କି କୋଡ଼ିଏଟା ଜିନିଷ ନଉଛି ଆପଣ ବୁଝିବା ଦରକାର ଆପଣଙ୍କର ଆପଣ ବୁଝୁନାହାନ୍ତି ପଇସାଟା କାହାର ଯାଉଛି କୋଡ଼ିଏ ହଜାର ଟଙ୍କା ହେଲାଣି ନା ଆଜ୍ଞା ସେ ପଇସା ପଇସା ରିଟର୍ଣ୍ଣ କରିଦିଅନ୍ତୁ ନହେଲେ ଆଉ ଗୋଟେ ଜିନିଷ ଦେଇଦିଅନ୍ତୁ ସେ କ୍ୟାମେରା ଖରାପ ପଡ଼ିିବାରୁ ଆମର ତ ଭିଡ଼ିଓ ରେକଡ଼ିଙ୍ଗ ବି ହେଇପାରୁନି ନା ଫଟୋ ବି ସୁଟ ହେଇପାରୁନି ସେ କ୍ୟାମେରା ତାତି ଯାଉଛି ଯାହାଫଳରେ କିଛି ବି କରିହଉନି ଦୁଇଟା ବାହାଘର ଆଟେଣ୍ଡ କରିଥିଲି କିନ୍ତୁ ଫଟୋ ହେଲାନି କି ଭିଡ଼ିଓ ହେଲାନି କ'ଣ କରିବୁ ସେ ପଇସା ବି ଦେଲେନି ତା'ର ଆପଣ ଭଲ କ୍ୟାମେରା ଦିଅନ୍ତୁ ଆଜ୍ଞା ଭଲ କ୍ୟାମେରା ଦିଅନ୍ତୁ ନହେଲେ ପଇସା ମୋର ଫେରାଇ ଦିଅନ୍ତୁ ଆଜ୍ଞା ଯେମିତି ଆପଣ ପଇସା ଦବାକୁ ଆମ ଘରକୁ ଆସିବେ ନା ମୁଁ ଆପଣଙ୍କ ଘରକୁ ଯିବି ଆପଣଙ୍କ ଦୋକାନକୁ ଯିବି କୁହନ୍ତୁ ଆପଣଙ୍କ ଘରକୁ ନା ଦୋକାନକୁ ନା କ୍ୟାସ୍ ଫୋନ୍ପେ କରିବେ ଆଜ୍ଞା ଫୋନ୍ପେ କରିଦେ ହଉ ହଉ କରିଦିଅନ୍ତୁ ନହେଲେ ମୁଁ ଆପଣ ଯାଇକି ମୋତେ ଗୋଟେ ଭଲ କ୍ୟାମେରା ଦେଇଦଅନ୍ତୁ କିଛି ଅସୁବିଧା ନାହିଁ ଭଲ କ୍ୟାମେରା ଦେଲେ ସେଇ ପଇସାରେ କୋଡ଼ିଏ ହଜାର ଟଙ୍କାରେ ମୁଁ ଆଉ ଗୋଟେ କ୍ୟାମେରା ନେଇ ଆସିବି ଆଜ୍ଞା କ୍ୟାମେରା ଦେଇଦିଅନ୍ତୁ ସବୁଠାରୁ ଭଲ ହବ ଆଜ୍ଞା ଆଜ୍ଞା ଆଜ୍ଞା କ୍ୟାମେରା ଦେଇଦିଅନ୍ତୁ ମୁଁ କାଲି ଯାଇକି କ୍ୟାମେରା ନେଇ ଆସିବି ନହେଲେ ଆପଣ ଆସି ଆମ ଘରକୁ ଦେଇଦିଅନ୍ତୁ ଆଜ୍ଞା ରଖୁଛି